ହଁ ହ୍ୟାଲୋ କିଏ କହୁଛ କି

ହଁ ହଁ କ'ଣ କ'ଣ ଦରକାର

ହଁ ହଁ ହଉ ଠିକ୍ ଅଛି ଆମର ଅଛନ୍ତି ପିଲା ଅଛନ୍ତି ସବୁ ସାମାନ ତୁମେ ଯାହା ଲିଷ୍ଟ ଦେବ ଆମେ ଅର୍ଡ଼ର ହିସାବରେ ପ୍ୟାକ୍ କରିି ପଠେଇ ଦେବୁ ଆଉ ନାଇଁ ନାଇଁ ଲିଷ୍ଟ ଗୋଟେ କରିକି ଦିଅ ଯାହା ଯାହା ଦରକାର ହଁ ନିଶ୍ଚ ହଁଁ ହଁ ନାଇଁ ନାଇଁ ଏବେ ନୂଆ ନୂଆ ନାଇଁ ଫାଷ୍ଟ ଟାଇମଟା ତୁମେ ପେମେଣ୍ଟ ଫୁଲ୍ କରିଦିଅ ସେକେଣ୍ଡ ଟାଇମ୍ରେ ତମକୁ କିଛି ଇଏ କରାଯିବ ଏବେ ପେମେଣ୍ଟଟା ଫୁଲ୍ ଦେବାକୁ ପଡ଼ିବ ହଁ ଚଷ୍ଟା କରି ଫୁଲ୍ ପେମେଣ୍ଟ ଦେବ ହଁ ଫୁଲ୍ ପେମେଣ୍ଟ ଦେବ ଆସନ୍ତା ଆସନ୍ତା କୁଟାକୁ ମୁଁ ଯାହାହେଲେ ମଧ୍ୟ ଇଏ କରିକି ଦେଲେ ମୁଁ ଆଡ଼ଜଷ୍ଟ କରିକିରି ପଠେଇ ଦେଉଥିବି ଆଉ ତୁମେ ଲିଷ୍ଟଟା ଲିଷ୍ଟଟା ଦେଲେ ମୋ ପିଲାମାନେ ତ ହଁ ପିଲାମାନଙ୍କ ହାତରେ ସବୁ ଲିଷ୍ଟ ସବୁ ପ୍ୟାକ୍ କରିକିରି ମୁଁ ପଠେଇଦେବି ଏ ଗାଡ଼ିରେ ଆଉ ହଁ ହଁ ହଁ